ମୋ କଲେଜ ବେଳ ସମୟରେ ମୋର ବ୍ୟାକ୍ ଲାଗିଯାଇଥିଲା ତ ସେତେବେଳେ ମୁଁ କିଛି ବୁଝିପାରିଲିନି ଏପଟ ସେପଟ ହେଉଥିଲି ତ ସେତେବେଳେ ମୁଁ ବୋଉଠୁ ପରାଶମ ପରାମର୍ଶ ନେଇଥିଲି ନା ବୋଉ ମୋର ବ୍ୟାକ୍ ଲାଗିଯାଇଛି ମୁଁ ହେୟଜ୍ଞାନ କଲି ପଢ଼ିଲିନି ତ ସେଥିପାଇଁ ମୋ ବୋଉ ମୋତେ କିଛି ଉପାୟ ବତେଇଦେଲା ମୁଁ ସେଇ ଉପାୟକରି ମୋର ସବୁ ସମସ୍ୟାର ସମାଧାନ କରିଦେଲି ତ ସଦାବେଳେ ବଡ଼ଙ୍କୁ ଯେତେବେଳେ ଅସୁବିଧା ପଡ଼ିବ ତ ସଦାବେଳେ ବଡ଼ଲୋକଙ୍କୁ ହିଁ ପଚାରିବ କାରଣ ବଡ଼ଲୋକଙ୍କର ଅଭିଜ୍ଞତା ଅଧିକ ଥାଏ ତ ସଦାବେଳେ ବଡ଼ଲୋକଙ୍କୁ ପଚାରିଲେ କ'ଣ ହେବ ନା ତୁମର ସେ ସ୍ନେହ ଶ୍ରଦ୍ଧାରେ ତୁମର ସବୁ ଅସୁବିଧାର ସମାଧାନ କରନ୍ତି ମୁଁ ସେତେବେଳେ ପଚାରିଥିଲି ମୋତେ ଏମତି ସବୁ ଉପାୟ ବତେଇଥିଲେ ତାଙ୍କ କଲେଜ ଯାଇ ମୋ କଲେଜ ସାର୍ଙ୍କ ସହିତ କଥାବାର୍ତ୍ତା ହେଇଥିଲେ କଥାବାର୍ତ୍ତା ହେଲା ପରେ ମୋର ବ୍ୟାକ୍ ସାର୍ ଟିକିଏ ପୁଣି ଇଏ କଲେ ତ ସେଥିଯୋଗୁଁରୁ ମୁଁ ପୁଣି ଆଉଥରେ ପଢ଼ିଲି ଆଉଥରେ ପଢ଼ିକି ପାସ୍ କରିଥିଲି ତ ଏମତି ହିଁ ମୁଁ ପଢ଼ା କ୍ୟାରିୟରରେ ମୁଁ ବହୁତ ଏମତି ଅସୁବିଧାରେ ପଡ଼ିଥିଲି ତ ବୋଉକୁ ପଚାରିଥିଲି ତ ସେ ବୋଉ ମୋତେ ସାହାଯ୍ୟ କରିଥିଲେ ବାପା ମୋତେ ସାହାଯ୍ୟ କରିଥିଲେ ତ ସଦାବେଳେ ଯେତେବେଳେ ଆପଣଙ୍କର ଅସୁବିଧା ପଡ଼ିବ ତ ସଦାବେଳେ ବାପା ମା'ଙ୍କର ସାହାଯ୍ୟ ନେବେ ବାପା ମା'ଙ୍କର ସାହାଯ୍ୟ ନେଲେ ସେମାନେ ଆପଣଙ୍କର ସବୁ ସମସ୍ୟାର ସମଧାନ ସ୍ନେହ ଶ୍ରଦ୍ଧାରେ କରିବେ